ଆମ ଗ୍ରାମାଞ୍ଚଳରେ ପ୍ରଥମରୁ ବହୁତ ଘଞ୍ଚ ଜଙ୍ଗଲ ଥିଲା କିନ୍ତୁ ଓଡ଼ିଶା ସରକାରଙ୍କ ପରିବହନ ଯୋଜନା ଯୋଗୁଁ ଦୁଇଲକ୍ଷ ଗଛ ଖଟାାଗଲା ସେଥିପାଇଁ ଆମ ଦେଶରେ ଗ୍ଲୋବାଲ୍ ୱାର୍ମିଙ୍ଗ ବହୁତ ମାତ୍ରାରେ ବଢ଼ୁଛି ଏବଂ ବର୍ଷା ଦିନରେ ପାଣି ଓ ମାଟି ମିଶିକି ଅଲଗାକୁ ପଳାଇ ଯାଉଛନ୍ତି କାରଣ ଗଛ ନଥିଲେ ମାଟିକୁ ଗଛର ଚେର ଜାବୁଡ଼ିକି ରଖିଥାଏ ଏବଂ ଶୀତ ଦିନରେ ବହୁତ ଶୀତ ଅନୁଭୂତ ହେଉଛି ଗ୍ରୀଷ୍ମ ଦିନରେ ଖରା ବି ବହୁତ ହେଉଛି ଯଦି ଗଛ ଥାଆନ୍ତା ଖରା ଟିକେ କମନ୍ତା ଗ୍ଲୋବାଲ୍ ୱାର୍ମିଙ୍ଗ କମିଥାନ୍ତା ଓ ବର୍ଷା ଦିନରେ ପାଣି ମାଟିରେ ରହିପାରୁନାହିଁ ଅଲଗା ଜାଗାକୁ ପଳାଇ ଦୂଷିତ ପାଣିରେ ପରିବର୍ତ୍ତନ ହେଉଛି ଏବଂ ନଦୀରେ ମଧ୍ୟ ପାଣି ବହୁତ ଭଲରେ ଆସୁନାହିଁ